ବ୍ୟାଙ୍କରେ ବି ବହୁତ ପଇସା ଉଠେଇବା ପାଇଁ ହଇରାଣ କରୁଥିଲେ ଆଉ ସେଇଟା ବି ବ୍ୟାଙ୍କକୁ ଯାଅ ଲୋକଙ୍କର ସମୟ ଅଭାବ ହେଉଥିଲା

ପଇସା ଉଠେଇ ଗୋଟେ ଦିନ ଲୋକ ତାଙ୍କର ସମୟ ନଷ୍ଟ କରୁଥିଲେ କିନ୍ତୁ ଏ ଡିଜିଟାଲ୍ରେ ବହୁତ ସୁବିଧା ସୁଯୋଗ ଲୋକମାନେ ପାଉଛନ୍ତି ଜିନିଷ କିଣା ବିକାରେ ବି ବହୁତ ସୁବିଧା ଘରେ ବସି ବି ଲୋକମାନେ ପଇସା ପଠେଇକିରି